ହଁ ହ୍ୟାଲୋ ତୁମ ଆଡ଼େ ଚାଷ କେମିତି ହେଇଛି କିରେ ହଁ ଆମ ଆଡ଼େ ପୁରା ମସ୍ତ ଚାଷ ହେଇଛି ଭାଇନା ମାନେ କହିବାକୁ ଗଲେ ଫୁଲ ଫୁଲିଆ ବର୍ଷା ମର୍ଶା ପୁରା ଠିକ୍ଠାକ୍ ଯାହେଉ ଆମ ଟୋକାଟା ନଳଟା ଆଣି ଲଗେଇଦେଲା ସିଏ ବି ପୁରା ପାଣି ପୁରା ଜୋର୍ ଜୋର୍ କି ବାହାରୁଛି ତୁମ ଆଡ଼େ କେଉଁ ଚାଷ ହେଇଛି କି ନା ଆମର ଖାଲି ଆମର ଏଠି ଆମର ଏଠି ଧାନ ଚାଷ ତାପରେ ଆମର ଏଠି କୋବି ବି ଲଗେଇଥିଲି ମୁଁ କୋବି ପୁରା କଷ ହେଇଛି ପୁରା ମସ୍ତ୍ ମସ୍ତ୍ ହେଇଛି ତା'ପରେ ବାକି ରହିଲା ସବୁମାନେ ମୁଁ ବି ଦାନାଦାର ଟିକିଏ ଏ ଯେଉଁ ପକେଇ ଦେଇଥିଲି ସବୁ କୀଟନାଶକ ସବୁମାନେ ସବୁ ଯେମିତି ପକାନ୍ତିନି କି ପୁରା ସହି ଆଉ ସବୁ ପକେଇଥିଲି ପୁରା ମାନେ ଏଇନେ ଗଛଫଛ ଧରିକି ପୁରା ଧାନ ଚାଷ ପୁରା ମୋର ଏଥର ପଇସା ଉଠିଗଲା ଟି ଗଛ

ତୁମର ଆଳୁ ମରିଗଲା ତୁମେ କ'ଣ ନଈରୁ ବୋହିକି ଆଣି ଦେଇଥିଲ କି

ଧାନ କ୍ୱିଣ୍ଟାଲ ପଡ଼ିଯାଉଛି ଦୁଇ ହଜାରରୁ ତିନି ହଜାର୍ ପାଞ୍ଚ ହଜାର୍ ହଉ ତାହେଲେ ହଁ ବାକି ଏମିତି ସବୁ ଯାହା କୋବିଫୋବି ଲଗେଇଥିଲି ଯଦି ହବ ମୁଁ ଗଲେ ତୁମପାଇଁ ନେଇକି ଯିବି ଆଉ ହଁ ଯିବାର ଅଛି ଦେଖାଯାଉ ଟ୍ରେନ୍ ଟିକେଟ୍ କଲେ ମୁଁ ଯିବି ହଁ ଅମଳ ଚାଲିଛି ମାନେ ଗୋଟେ ଦୁଇଟା ବିଲ କଟା ହେଇକି ଆସିଲା ମୁଁ ଦେଖିକି ପୁରା କାବା ମାନେ ଏତେ ଭଲ ଧାନ ହେଇଛି ପରିବା ଆମର କୋବିଟା ହେଇଛି

କୋବି ହେଇଛି କୋବି ଆଉ ବାଡ଼ିରେ ମୁଁ ବିନ୍ ଲଗେଇଥିଲି ତାପରେ ମଟର ଛୁଇଁ କୋବିରେ ଦୁଇଟା କୋବି ଦଶ୍ ଟଙ୍କା ପୁରା ମୁଁ ଶସ୍ତାରେ ବିକ୍ରି କରୁଛି ଏଥିପାଇଁ ଶସ୍ତାରେ ବିକ୍ରି କରୁଛି କି ହଁ ହଉ ମୁଁ ଗଲା ଦିନ ନେଇକି ଯିବି ଠିକ୍ ଅଛି ହଉ ଶୁଣ ମୁଁ ଗଲାଦିନ ନେଇକି ଯିବି ଯେ ମୁଁ ଏଇନେ ରଖୁଛି ଯାଉଛି ମୁଁ ମୋର ବେପାର ଟାଇମ୍ ହେଲାଣି ହଉ ରଖିଲି